ଆମ ଖୋର୍ଦ୍ଧା ଜିଲ୍ଲାରେ ସାଧାରଣତଃ କୃଷକମାନେ କୃଷି ଉପରେ ନିର୍ଭର କରନ୍ତି ପୂର୍ବକାଳରୁ ହଳ ଲଙ୍ଗଳ ଧରିକି ଚାଷବାସ କରୁଥିଲେ ଗୋରୁକୁ ପରିଶ୍ରମ କରାଉଥିଲେ ଗୋମାତାକୁ ଏବେ କ'ଣ ଟ୍ରାକ୍ଟର ହୋଇଗଲା ଟ୍ରାକ୍ଟରରେ ଗୁଣ୍ଡ ଗାଣ୍ଡ କରୁଛନ୍ତି ହଳ କରିକି ବିଲ ହଳ କରିଦେଉଛନ୍ତି ତା'ପରେ ଫସଲ ଭୁଷା ବି ଭଲ ହେଉଛି ପିଡ଼ିଆ ଅଛି ସ୍ପ୍ରେ କରୁଛନ୍ତି ପୋକ କୀଟନାଶକର ସବୁ ମିଳିଲାଣି ସେତେବେଳେ ତ କିଛି ହିଁ ନଥିଲା ଏବେ ସବୁ ଭଲ ଫସଲ ହେଉଛି ଆମ ଖୋର୍ଦ୍ଧା ଜିଲ୍ଲାରେ ବାଇଗଣ ଫଳାଉଛୁ ମଟର ଫଳାଉଛୁ ଜହ୍ନି କାକୁଡ଼ି ଭେଣ୍ଡି ବିହନ ବି ହେଉଛି ଧାନ ବି ହେଉଛି ସବୁ ଭଲ ଏବେ ହେଉଛି ଆଗକାଳରେ ସେତେକିଛି ସୁବିଧା ନଥିଲା ଗୋରୁ ଗାଈକୁ ଖଟାଉଥିଲେ ମଣିଷ ଖଟୁଥିଲେ ଘରେ ଅର୍ଥ ଅଭାବ ରହୁଥିଲା ଏବେ କ'ଣ ସବୁ ଅର୍ଥ ଅଛି ପିଲାମାନେ ଚାକିରୀ ବାକିରି କି ଯାଉଛନ୍ତି ପଇସା ପଠାଉଛନ୍ତି ତାଙ୍କୁ ଲୋକ ବି କାମ କରିବାକୁ ଆସୁଛନ୍ତି ତା'ପରେ ଟ୍ରାକ୍ଟର ବୁଲାଉଛନ୍ତି ଏବେ ସେମିତିଆ ସବୁ ହିଁ ଖୋର୍ଦ୍ଧା ଜିଲ୍ଲାରେ ଆମର ସୁବିଧା